କୃଷକମାନେ ସାଧାରଣତଃ ଏଁ ଛେଳି ମେଣ୍ଢା ଗାଈ ଇତ୍ୟାଦିକୁ ପାଳନ କରନ୍ତି ଛେଳି ମେଣ୍ଢା ଗାଈକୁ ପାଳନ କରିବା ଦ୍ୱାରା ସେମାନଙ୍କର ବର୍ଜ୍ୟବସ୍ତୁ ଗୋବର ଛେଳି ନଣ୍ଡି ମେଣ୍ଢାଙ୍କର ନଣ୍ଡି ମାନ ଆମର ଖତ ଭାବରେ ପ୍ରସ୍ତୁତ କରାଯାଏ ସେ ଖତକୁ ଆମେ ଖତକୁ ଆମେ ଗଛମୂଳରେ ଦେଲେ ଗଛ ସ୍ୱାସ୍ଥ୍ୟବାନ ହୋଇଥାଏ ଏବଂ ଭଲ ଭାବରେ ବଢ଼ିଥାଏ ତା'ପରେ ଗଛ ବଢ଼ି ଗଛ ବଢ଼ିଥାଏ ତା'ପରେ ରହିଲା ଆମର ଅନ୍ୟ ଭାବରେ ଆମେ ତାକୁ ଜାଳେଣୀ ଭାବରେ ମଧ୍ୟ ବ୍ୟବହାର କରିପାରୁ ଉଁ ତା'ପରେ ଏଁ ଏହିପରି ଭାବରେ ଆମେ ଛେଳି ଗାଈ ମେଣ୍ଢାଙ୍କର ବର୍ଜ୍ୟବସ୍ତୁକୁ ବ୍ୟବହାର କରୁ ତା'ପରେ ଆମର ହାତୀ ହାତୀର ବର୍ଜ୍ୟବସ୍ତୁ ହେଲା ତା' ଦାନ୍ତ ଦାନ୍ତକୁ ନ ଫୋପାଡ଼ି ଆମେ ତାକୁ ପାନିଆ ଭାବରେ ବ୍ୟବହାର ତିଆରି କରି ତାକୁ ବ୍ୟବହାର ମଧ୍ୟ କରିପାରୁ ଆମ ବଳଦ ମରିବାପରେ ତାର ଚମଡ଼ାକୁ ଆମେ ଢୋଲ ବାଜା ଆଦି ଇତ୍ୟାଦି ଭାବରେ ଆମେ ଏ ତିଆରି କରି ତାକୁ ବ୍ୟବହାର ମଧ୍ୟ କରିପାରୁ ବ୍ୟବହାର କରିପାରୁ ଯାହାଫଳରେକି ସିଏ ତାଙ୍କର ଯେଉଁ ବର୍ଜ୍ୟବସ୍ତୁ ଆମେ ତାକୁ ଫୋପାଡ଼ିଲେ ନାହିଁ ଆମର ସିଏ କାମରେ ମଧ୍ୟ ଆସିଲା